ହ୍ୟାଲୋ ଭାଇ ମୁଁ ରୁବି କହୁଥଲି ଏଇଟା ବମ୍ବେ ହୋଟେଲ୍ ତ ଦୁଇଟା ରୁଟି ଯେଉଁ କହିଥିଲି ସେ ଗୋଟେ ରୁଟି ଦେବେ ଆଉ ଭଜା ଦେବେ ଏ ଡାଲମା ଦେବେନି ପନିର୍ ଦେବେ ହଁ ମୁଁ ହଁ ପିଲାକୁ ଗୋଟେ ପିଲା ହାତରେ ପଠେଇ ଦିଅନ୍ତୁ ସେ ପିଲା ଆସିଲେ ମୁଁ ତାକୁ ପଇସା ଦେଇଦେବି ନହେଲେ ଫୋନ୍ ପେ' କରିଦେବି କିନ୍ତୁ ଗୋଟିଏ ରୁଟି ଦେବେ ଦୁଇଟା ଦେବେନି ଆଉ ଡାଲମା ଯେଉଁ ଅର୍ଡ଼ର କରିଥିଲି ଡାଲମା ଦେବେନି ପନିର୍ ଦେବେ ଆଉ କେତେ ଟଙ୍କା ମୋତେ କହିବେ ପନିର୍ ଚାଳିଶ ଟଙ୍କା ଭଜା ଦଶ ଟଙ୍କା ରୁଟି କୋଡ଼ିଏ ଟଙ୍କା ହଁ ମୁଁ ଫୋନ୍ ପେ' କରିଦେବି ମୁଁ ହଁ ଫୋନ୍ ପେ' ନମ୍ବର୍ ମୋତେ କହିଲେ ହଁ ନାଇନ୍ ଜିରୋ ଥ୍ରୀ ନାଇନ୍ ଫୋର୍ ସିକ୍ସ ଟୁ ସେଭେନ୍ ଏଇଟ୍ ୱାନ୍ ହଁ ଠିକ୍ ଅଛି ହଁ ଆଉ ମନେ କରିକି ଦୁଇଟାରୁ ଗୋଟେ ରୁଟି ଦେବେ ଦୁଇଟା ଦେବେନି